ହଁ ଆମ ଗାଁରେ ଆଦିବାସୀ କଳା କହିଲେ ଏକ ମେଳାର ଆୟୋଜନ ପ୍ରତିବର୍ଷ ହୋଇଥାଏ ଯେ ଆମେ ଛୋଟ ବେଳେ ଦେଖିଆସୁ ଯେ ଯାଇକି ମେଳା ର ଆୟୋଜନ ପ୍ରତି ବର୍ଷ ହୋଇଥାଉଛି ଏହାକୁ ସଂରକ୍ଷଣ କରିବା ପାଇଁ ହେଲେ ଆମ ଗାଁର ଯେତେ ସବୁ ଯୁବବର୍ଗ ଅଛନ୍ତି ସେ ସେମାନେ ତା'କୁ ନିଜ ନିଜ ଉପରକୁ ନେବା ଦରକାର ସେ ଦାୟତ୍ଵ ନିଜେ ବହନ କରିବା ଦରକାର ଯେତେ ସବୁ ଯୁବବର୍ଗ ଅଛନ୍ତି ସେହି ମେଳାକୁ ସେମାନେ ତୁଲାଇବା ଦରକାର ଯେପରି ସୁରୁଖୁରୁରେ ହୋଇପାରିବ ବାହାର ଲୋକମାନେ ସେଇ କଳାକ କୁ କେମିତି ଆକୃଷ୍ଟ ହୋଇ ବାହାର ଜାଗାରୁ ଆସିବେ ସେଥିପାଇଁ ମଧ୍ୟ ଆମକୁ ବାହାର ଗାଁମାନରେ ନେଇ ପ୍ରଚାର ପ୍ରସାର କରିବାକୁ ପଡ଼ିବ